ସାର୍ ନମସ୍କାର ହଁ ବହିଟା ଟିକେ ଫେରେଇ ଦେଲେ ହୋଇଥାନ୍ତା

ଦେଖନ୍ତୁ ଏବେ ଅନ୍ୟ ପିଲାମାନେ ସବୁ ପଢ଼ିବେ ନା ଦେବାକୁ ପଡ଼ିବ ତୁମେ ସବମିଟ୍ କରିନ ଅନ୍ୟ ଅନ୍ୟ ପିଲାମାନେ ବି ଆସୁଛନ୍ତି ନା ଲାଇବ୍ରେରୀରେ ବୁକ୍ ପାଇଁ ଦେଖ ବହି ବି କମ୍ ଅଛି ପାଞ୍ଚ ଛଅ ଦିନ ହେଲେ ବେଶୀ ହୋଇଯାଉଛି ଟିକେ ଯାହା ପଢ଼ିଲ ପଢ଼ିଲ ଆଉ ନେକ୍ସଟ୍ ଟାଇମ୍ ବି ନେଇପାରିବନା ନେକ୍ସଟ୍ ଟାଇମ୍ ବି ଅନ୍ୟ ପିଲାମାନେ ବି ନେଇକିନା ପଢ଼ିବେ ନା ତୁମେ ନେଉ ନେଇଥିବ ପଢ଼ୁନଥିବ ହଁ ଦେଖ ତମର୍ ଲାଗି ବୋଲେ ଅନ୍ୟ ପିଲାମାନେ ଆସୁଛନ୍ତି ଯାଉଛନ୍ତି ନାଇଁ ବୁକ୍ ନାଇଁ ବୋଲି ବାହାରି ଯାଉଛନ୍ତି ପରେ ଅସୁବିଧା ହେବନା ନାଇଁ ସାର୍ ବୁକ୍ ଦେଇନ ବୋଲି କହିବେ ଟିକେ ଶୀଘ୍ର ଆଣିବା ପାଇଁ ଚେଷ୍ଟା କର କାଲି ନାଇଁ ପହର ଦନ ଆଣି ଦେବି ବୋଲି ତମେ କ୍ଲାସ୍ ନଆଇଲେ କାହାକୁ ବି ପଠେଇ ଦିଅ ତୁମେ ନେଇକିନା ପଢ଼ୁନଥିବ ବେକାରର ରଖି ଦେଇଥିବ ବୁଲେ ବେକାର ଅନ୍ୟ ପିଲାମାନେ ପଢ଼ିଲେ ବି କିଛିଟା ଜାଣିପାରିବେ ନା ତୁମେ ନେଇକିନା ରଖି ଦେଇଥିବ ପଢ଼ୁନଥିବ ବୋଲି କି ଫାଇଦା ସେଟା ହଁ ବହି ପାଇଁ କହିଲା ବେଳେ ତମେ କହିବ କି ନାଇ ମୁଁ ରଖିଦେଇଛି ଦୁଇ ଦିନ ହେଲା ପଢ଼ୁନାଇଁ ବୋଲି କି ସେଇଟା କାହାର ଅସୁବିଧା ସେଇଟା ହଉ ଆଣିକି ଦେଇ ଦିଅ ହଉ ରଖୁଛି